ମୁଇଁ ଭାବ୍ସି ଯେ ଧନ୍ଦାମୁଳକ ଶିକ୍ଷା ବିଦ୍ୟାଳୟମାନ୍କୁ ନିହାତି ଆବଶ୍ୟକ ଦର୍କାର୍ କାରଣ ଆଜିକାଲି ଦୁନିଆରେ ଜବ୍ ପାଏବାର୍ କଠିନ୍ ହେଇଗଲାନ ସେଥିର୍ଲାଗି ପାଠ ପଢ଼୍ବା ସାଙ୍ଗେ ଇଟା ଗଲା ଶିଖ୍ବାର୍ ନିହାତି ଦର୍କାର୍ ତାର ଚାକିରି ନାଇଁ ପାଏଲେ ବି ଇଟା ଶିଖିକିରି କିଏ କୁକୁଡ଼ା ଫାର୍ମ୍ କରୁ କିଏ ପଶୁପାଳନ କରୁ କିଏ ଟେଲର୍ କାମ୍ ଏନ୍ତି କରି ନିଜର୍ ପେଟକେ ପୁସ୍ବାର୍ଲାଗି ନିହାତି ଆବଶ୍ୟକ ଇଟା ନିହାତି ହେବାକେ ଉଚିତ୍ ବିଦ୍ୟାଳୟମାନ୍କୁ ଧନ୍ଦାମୂଳକ ଶିକ୍ଷା ନିହାତି ହେବାକେ ଉଚିତ୍